ହଁ ମୁଁ ଥରେ ରୋଷେଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲି ଥରେ ମୁଁ ପ୍ରେସରକୁକରରେ ଏକ ଖାଦ୍ୟ ରାନ୍ଧୁଥିଲି ତାହା ଦୁଇ ତିନି ଥର ସିଟି ମାରିଥିଲା ତାହା ମୁଁ ଜାଣିନଥିଲି ଠିକ୍ସେ ସଡନ୍ଲି ଆସିକି ମୁଁ ତାର କ୍ୟାପଟିକୁ ଖୋଲିଦେବାରୁ ସବୁ ବାଷ୍ପ ଗୁଡ଼ାକ ମୋ ହାତରେ ପଡ଼ିଗଲା ମୋ ହାତ ଜଳି ଯାଇଥିଲା ଏକ ପ୍ରକାରର ବହୁତ ଯନ୍ତ୍ରଣା ମଧ୍ୟ ହୋଇଥିଲା ସେଥିପାଇଁ ମୁଁ ତାପରେ ଡାକ୍ଟରଖାନା ଯାଇଥିଲି ତାର ଚିକିତ୍ସା କଲି ଏବଂ ତାହା ଶୁଖିବାକୁ ମୋତେ ବହୁତ ଦିନ ଲାଗିଥିଲା